ମୁଁ ମନେରଖିଥିବା ପାଞ୍ଚଟି ତାରିଖ ହେଉଛି ପନ୍ଦର ଫେବୃଆରୀ ଉଣେଇଶ ଶହ ଛୟାନବେ ଛଅ ଜୁନ୍ ଉଣେଇଶ ଶହ ନବେ ଏକୋଇଶ ଫେବୃଆରୀ ଦୁଇ ହଜାର ଏକ ପଚିଶ ଡିସେମ୍ବର୍ ଦୁଇ ହଜାର କୋଡ଼ିଏ ପନ୍ଦର ନଭେମ୍ବର୍ ଦୁଇ ହଜାର ପାଞ୍ଚ